ରାଜ୍ୟରେ ବିଭିନ୍ନ ପ୍ରକାର ମନ୍ଦିର ଅଛି ଯଥା ଦୁର୍ଗ ପ୍ରାସାଦ ସଂଗ୍ରହାଳୟ ପୁରୀ ମନ୍ଦିର ପୁରୀ ଗଜପତି ପ୍ୟାଲେସ୍ ପୁରୀର ଗଜପତି ଅଛନ୍ତି ଦିବ୍ୟ ସିଂ ଦେବ ଯାହାଫଳରେ ସେମାନେ ବହୁତ ହୋଇଥାନ୍ତି ଦିବ୍ୟ ସିଂ ଦେବ ବହୁତ ଉପକାର କରିଥାନ୍ତି ଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଜଗନ୍ନାଥ ବେଳାଭୂମି ରହିଛିି ସମୁଦ୍ର ପଶ୍ଚିମଘାତ ଇତ୍ୟାଦି ରହିଛିି